ଆମର୍ ଗାଁଟା ଗୁଟେ ମଫ୍ସଲିଆ ଗାଁ ଆମର୍ ଗାଁରେ ବେଶି କିଛି ସମ୍ବଳ୍ ନାଇଁନ କିନ୍ତୁ ଆମର୍ ପାଖ୍ରେ ଗୁଟେ ଜଙ୍ଗଲ୍ଟେ ଅଛେ ଯେନ୍ଟାକି ଆମ୍କୁ ବହୁତ୍ ସୁବିଧା କର୍ସି ଇ ଜଙ୍ଗଲ୍ରୁ ଆମେ ବହୁତ୍ ଜିନିଷ ପାଇସୁଁ ଆର୍ ଯେନ୍ଟାକି ଆମର୍ ଗାଁ ଇସ୍କୁଲ୍କେ ମଧ୍ୟ ଯୁଗାସୁଁ ଇସ୍କୁଲେ ଛୁଆମାନକର୍ ଶିଖ୍ବାର୍ ଲାଗି ଯେନ୍ ସବୁ ଜିନିଷ ଦରକାର୍ ପଡ଼୍ସି ଆମେ ସବୁ ଜିନିଷ ସଂଗ୍ରହ କରିକି ଆନିକିରି ସ୍କୁଲ୍ରେ ଦେସୁଁ ଆର୍ ସ୍କୁଲ୍ର ଭିତ୍ତିଭୂମିକେ ଭଲ୍ କର୍ବାର୍ ଲାଗି ଚାହେସୁଁ ଇନର୍ ଆମର୍ ଯେନ୍ ଶିକ୍ଷକମାନେ ଅଛନ୍ ବି ବହୁତ୍ ବଢ଼ିଁଆ ଅଛନ୍ ଆର୍ ସେଥିର୍ ଲାଗି ବୋଲି ଇନେ ପିଲାମାନେ ପଢ଼୍ବାର୍ ଲାଗି ବହୁତ୍ ପସନ୍ଦ୍ କରୁଛନ୍ ଆର୍ ଇ ଅଞ୍ଚଳ୍ର ଯେନ୍ ସାମଗ୍ରୀମାନେ ମିଲ୍ସି ସେଟା ତାଙ୍କର୍ ପାଠ ପଢ଼୍ବାର୍ ଲାଗି ବହୁତ୍ ଦର୍କାର୍ ପଡ଼୍ସି